ଆମେ ଯେଉଁ ପ୍ରତିଦିନ ଯୋଗ କରିଥାଉ ସକାଳେ ସାତରୁ ସକାଳେ ନଅଟାରେ ସେହି ଆମକୁ ଯୋଗ କରିବା ଦ୍ୱାରା ଆମ ଶରୀର ସଦାବେଳେ ଭଲ ରୁହେ ଏବଂ ଆମକୁ ଦିନସାରା ଶକ୍ତି ମଧ୍ୟ ପ୍ରଦାନ କରିଥାଏ ଆମେ କୌଣସି କାମ କରିବାକୁ ଯେତେବେଳେ ଯାଉ ସେତିକିବେଳେ କିଛି ସମୟରେ ଆମକୁ ଶକ୍ତିହୀନ ଲାଗୁଥାଏ କିମ୍ବା ରୋଗ ଯଦି କିଛି ଥାଏ ତା'ହେଲେ ଆମେ ସେଇ କାମଟାକୁ ଭଲ ସେ କରିପାରୁନାହୁଁ ଏଣୁ ଆମେ ପ୍ରତିଦିନ ଯୋଗ କରିବା ଦ୍ୱାରା ଆମକୁ କିଛି ଶକ୍ତି ପ୍ରଦାନ ହୋଇଥାଏ ଯେିତିକି ଆମେ ଷ୍ଟାମିନା ବା ଉତ୍ତମ ଭାବନା ଆସିଥାଏ ମନରେ ଅଧିକ ଷ୍ଟାମିନା ଜଲ୍ଦି ଆମେ କାମଟାକୁ ଶେଷ କରିପାରିବୁ ଏହିଭଳି ଭାବରେ ଆମକୁ ଯୋଗ ସବୁଦିନ କରିବା ଦ୍ୱାରା ଆମକୁ ବହୁତ ସାହାଯ୍ୟ କରିଥାଏ ଶକ୍ତିଶାଳୀ ଏବଂ ପ୍ରତିରୋଧ ଶକ୍ତି ମଧ୍ୟ ଆମକୁ ଯୋଗାଇଥାଏ ଯୋଗ କରିବା ଦ୍ୱାରା ଆମ ଶରୀର ସବୁବେଳେ ଭଲ ରୁହେ ଆଜିକାଲିକା ଦିନରେ ମଣିଷମାନେ ବହୁତ କାମ ଧାମ କରିବା ଦ୍ୱାରା କିମ୍ବା ଅଧିକ ବ୍ୟସ୍ତ ରହିବା ଦ୍ୱାରା ଯୋଗ ଅଭ୍ୟାସ କରିବା ଭୁଲି ଯାଉଛନ୍ତି ଏଣୁ ସେମାନେ ବହୁତ ରୋଗର ସମ୍ମୁଖୀନ ମଧ୍ୟ ହେଉଛନ୍ତି ଏଣୁ ସମସ୍ତଙ୍କୁ ଯୋଗ କରିବା ଆବଶ୍ୟକ କିଛି ନହେଲେ ମଧ୍ୟ ପ୍ରତିଦିନ ତିରିଶରୁ ଚାଳିଶ ମିନିଟ ସମସ୍ତଙ୍କୁ ଯୋଗ ଏବଂ ବ୍ୟାୟାମ କିମ୍ବା ନିଜର ମନକୁ ଧ୍ୟାନରେ ରଖି କିଛି ସମୟ ଓମ୍ର ଉଚ୍ଚାରଣ ମଧ୍ୟ କରିବା ଆବଶ୍ୟକ